ହଁ ଚାଲୁନ ଯିବା ସାଙ୍ଗ ହୋଇକି ତୁ କହୁନୁ କେଉଁ ଢାବାକୁ ଗଲେ ଭଲ ହେବ ନାଇଁ ନାଇଁମ ମଙ୍ଗଳା ଢ଼ାବାକୁ ଗଲେ ଭଲ ହେବ ସେଇଠି ସେଇଠି ଚିକେନ୍ ତରକାରୀଟା ଭଲ କରନ୍ତି ଆଉ ତା ରେଟ୍ବି ବହୁତ କମ୍ ଅଛି ହଁ ନାଇଁ ନାଇଁ ଆଉ କେଉଁଠି ନୂଆ ଢାବା ଦେଖୁନ ହଁ ମୁଁ ଯେଉଁ ଶୁଣିଥିଲି କ'ଣ ବିକାଶ ହୋଟେଲ୍ଟାରେ ତା'ର କ'ଣ କ'ଣ କେମିତି ଅଛି ଜିନିଷ ପତ୍ର ହଁ ହଉ ସେଠିକି ଯିବା ନହେଲେ ଆଉ କେଉଁଠି ବି ଯାଇକି ଭଲ ଜିନିଷ ମିଳୁଥିବ କି କମ୍ ରେଟ୍ରେ ମିଳୁଥିବ ଖାଇବାକୁ ଯିବା ଆଉ ମୁଁ ବି ଦେଖିଥିଲି ବ୍ରାହ୍ମଣୀ ହୋଟେଲ୍ଟାରେ ଭଲ ପନିର୍ କରନ୍ତି ବୋଲିକା ପନିର୍କୁ ବିରିୟାନୀଟା ଭଲ କରନ୍ତି ତା'ସହିତ ଭଲ ବି ଚାଖଣା ଦିଅନ୍ତି ନା ନା ମିଠା ଜିନିଷଗୁଡା କିଏ ଖାଇବ କିଏ କେଉଁଠି ମାନେ ଭଲ ଜିନିଷ ଚିକେନ୍ ଫିକେନ୍ ମିଳୁଥିବ କି କେତେ ଟଙ୍କା ନେଉଛନ୍ତି ତୁ କେତେ ଥର ଯାଇକି ଖାଇଛୁ କି ସେ ହୋଟେଲ୍ରେ କେମିତି କ'ଣ କରନ୍ତି ସବୁ ଆଉ ଟିସୁ ପେପର୍କୁ ସାନିଟାଇଜର୍ ସେଗୁଡା ରଖିଛନ୍ତି କି ନାହିଁ ହଁ ହଉ ଆଉ ତୁ ତୋ ସାଙ୍ଗମାନଙ୍କୁ ଡାକେ ଯିବା ଆଉ